ହଁ ମୁଁ ଏହିପରି କିଛି ଛବି ଅକୋଇ ଅକୋଇ ଥିଲି ଯେତେବେଲେ ମୁଁ ପାଠ ପଢ଼ୁଥିଲି ସେତେବେଲେ ମୋର ଯେ ଏକ୍ଜାମ୍ ହେଇଥିଲା ଯେତେବେଲେ ମୁଁ ଏକ୍ଜାମରେ ଯେଉଁ ଫାଇଭ୍ ସିକ୍ସ କ୍ଲାସରେ ବୋଧେ ସେତେବେଲେ ମୁଁ ଏକ୍ଜାମ ଦେଇଥିଲି ସେଠରେ ଯେଉଁ ଆଗ୍ରେ ଥିଲା ଚିତ୍ର ଅଙ୍କାଇବାର ଗୋଟେ ପ୍ରୋସେସ ସେଇଠି ଥିଲା ତାପରେ ସେଇଠି ମୁଁ ଅ ଅଙ୍କେଇ ଥିଲି ଗୋଟେ ବୋଲେ ଏମିତି ଛବି ଗୋଟେ ମୋର ମନରେ ବୋଲେ ମୋ ମନରେ ଥିଲା ସାର୍ମାନେ କହିଥିଲା ଯେ ଛବି ଗୋଟେ ଅଙ୍କ ମୁଁ ମନ ମନରେ ଦେଇ ମୋ ମନରେ ଯେଉଁ ଛବି ଥିଲା ମୁଁ ଅଙ୍କେଇ ଦେଇଥିଲି ସେଇଟିରେ ଯେନ୍ତି ସମସ୍ତେ ଏ କିଏ ବାଇଗଣ କିଏ କେମିତି ସେମିତି ଅଙ୍କେ ଥିଲା ମୁଁ ମୁଁ ଗୋଟେ ଆଉ କାର୍ଟୁନ ଦେଖୁଥିଲି ବେଶୀ ତ ସେତେବେଲେ ମୁଁ କାର୍ଟୁନ ଦେଖୁଥିଲି ଆଉ ମୁଁ କ'ଣ କଲି ସେ ଛୋଟା ଭୀମ୍ ଗୋଟେ ଅଙ୍କେଇ ଦେଇଥିଲି ସେଇଥିରେ ମୋର ମନ ଦେଇକରି ପୁରା ତାର୍ ପରେ ସେ